ସ୍ୱାସ୍ଥ୍ୟ ସେବୀମାନେ ଆମ ଆମ ଗାଁକୁ ଆସିବେନି ଦେଖା ଦେଖି ବି କରିବେନି ଜର ଜର ହେଲେ ବି ଡକା ବି ହେଲେ ଯେକୌଣସି ଗର୍ଭବତୀ ମାନଙ୍କର ବି ହେଲେ ତାଙ୍କ ପାଖରେ ଯିବାକୁ ପଡ଼ିବ ପରେ ଆସିକି ଦେଖିବେନି ଦେଖଭାଲ ବି କରିବେନି ସେଇଥିପାଇଁ ବୋଲିକି ଆମେ ଚାଲି ଚାଲିକି ଯାଉ ଯାଉଛୁ ତାଙ୍କ ଏବେ ସମସ୍ତଙ୍କର ବୁଲି ବୁଲିକି ସବୁ କରା କୋରାପୁଟ ବି ମେଡ଼ିକାଲରେ ଆଉଛୁ ଏ କୌଣସି କାମ ହେଲେ ବି ଲୋକଙ୍କ ହାତରେ କହି କହିକି ପଠେଇବେ ଆଉ ନିଜେ ଆସିବେନି ଦେଖିବାକୁ ଦେଖିବାକୁ ଆସିବେନି ଆଉ କ କଣ ହେଲାମତି କେମିତି ଚାଲିଚି ଏ ଦୁଃଖ କଷ୍ଟ ଦେଖିଲା ଗାଁକୁ ଆସିଲା ପରେ ତ ସ୍ୱାସ୍ଥ୍ୟ ସବୁ ଜାଣିପାରିବେ ଆଉ ତ କିଛି ବି ଜାଣି ଜାଣିପାରୁନୁ ଆମେ